ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶିକ୍ଷା ଗୁଣବତ୍ତା ଏବଂ ଯେତିକି ବି ଅନୁଷ୍ଠାନ ବିଷୟରେ ପ୍ରସିଦ୍ଧ ଅନୁଷ୍ଠାନ ଗୁଡ଼ିକ ରହିଛି ଯେମିତିକି ରେଭେନ୍ସା କଲେଜ୍ ରେଭେନ୍ସା କଲେଜ୍ରେ ରେଭେନ୍ସା କଲେଜ୍ ଏମ୍ତିଆ ଗୋଟେ ଫେମସ୍ ଫେମସ୍ କଲେଜ୍ଟା ଓଡ଼ିଶାର ଓ ଓଡ଼ିଶାର କଟକ କଟକ ଇଏରେ ଅଛି ରେଭେନ୍ସ କଲେଜ୍ ଏବଂ ଭୁବନେଶ୍ୱର ଅଛି ସୋ ସେଇଟା ବହୁତ ବହୁତି ଇଏ ଫେମସ୍ ଅଛି ଏବଂ ସେ କଲେଜ୍ରେ ବହୁତ ଭଲ ପାଠ ପଢ଼ା ହୁଏ ଏମିତି ବହୁତ ଭଲ ଷ୍ଟୁଡ଼େଣ୍ଟ ବି ଯାଆନ୍ତି ସେଠି କଲେଜ୍ରେ ପଢ଼ିବାକୁ ଏବଂ ବହୁତ ଭଲ ଭଲ ପଢ଼ା ଲେକ୍ଚରମାନେ ବି ଅଛନ୍ତି ଷ୍ଟୁଡ଼େଣ୍ଟମାନେ ବି ଭଲ ଅଛନ୍ତି କେମ୍ତି କ'ଣ ପଢ଼ା ହେଉଛି ଭଲ ହିଁ ପଢ଼ା ହୁଏ ଏବଂ ସେଠି ଭଲ ଆଉ ଇଏ ବି ସବୁ ଅଛି କ୍ୟାଣ୍ଟିନ୍ ଅଛି ସବୁ ଅଛି ଭଲରେ ପଢ଼ାପଢ଼ି ହୁଏ ମ୍ୟୁନସିପାଲିଟି କଲେଜ୍ ବି ଭଲ ପଢ଼ା ହୁଏ ଏବଂ ବହୁତ ଗୁଡ଼ିଏ କଲେଜ୍ ଏମିତି ଅଛି ଯେ ବହୁ ଭଲ ଭଲ କଲେଜ୍ ଗୁଡ଼ିକ ଅଛି ଏବଂ ସେଣ୍ଟ୍ରାଲ୍ ୟୁନିଭର୍ସିଟି ଯେମିତି ଅଛି କୋରାପୁଟରେ ସେଠି ବି ବହୁତ ଭଲ ପଢ଼ାପଢ଼ି ବି ଚାଲେ ଏବଂ ସବୁ ଭଲ ହୁଏ